ଆମ ଓଡ଼ିଶାରେ ବହୁତ ସାରା ପର୍ବ ପର୍ବାଣି ପାଳନ କରାଯାଇଥାଏ ଆମେ ଏଇ ପର୍ବ ପର୍ବାଣିକୁ ନେଇକି ଗର୍ବ ଅନୁଭବ କରୁ ଏ ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ ପ୍ରଥମତଃ ଆମ ଓଡ଼ିଶାର ପର୍ବପର୍ବାଣୀ ଭିତରୁ ରଥଯାତ୍ରା ବହୁତ ବଡ଼ ପର୍ବ ହୋଇଥାଏ ଏହି ରଥଯାତ୍ରାରେ ଆମ ତିନି ଠାକୁର ଭଗବାନ କା ବଳଭଦ୍ର ସୁଭଦ୍ରା ଓ ପ୍ରଭୁ କାଳିଆଙ୍କୁ ତିନି ରଥକୁ ଅଣାଯାଇଥାଏ ଓ ସେମାନଙ୍କୁ ନେଇ ମା' ଗୁଣ୍ଡିଚାଙ୍କ ଘରେ ରଖାଯାଏ ନଅ ଦିନ ପାଇଁ ତା'ପରେ ସେମାନେ ବାହୁଡ଼ା ଯାତ୍ରା କହିକି ତାଙ୍କୁ ସେ ତିନି ରଥରେ ପୁଣି ତିନି ଠାକୁରଙ୍କୁ ଆଣିକି ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଏ ଓ ଆଉ ଏକ ପର୍ବ ହେଉଛି ଆମର ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତି ଏହି ଦିନ ଆମ ଓଡ଼ିଆ ମାସର ପ୍ରଥମ ଦିନ ଏହି ଦିନ ଆମେ ସମସ୍ତେ ପଣା ପିଇଥାଉ ଓ ମାଣବସା ଗୁରୁବାର ଏହି ଦିନ ଆମେ ମା' ଲକ୍ଷ୍ମୀଙ୍କୁ ଆମ ଘରକୁ ଡାକିଥାଉ ମାଣବସା ଗୁରୁବାରରେ ଏହି ଗୁରୁବାର ଆମେ ପାଞ୍ଚ ଦିନ ପାଇଁ ଏଇ ପାଞ୍ଚଟି ଗୁରୁବାରକୁ ନେଇକି ପାଳନ କରିଥାଉ ଆଉ ରହିଲା ଆମର ବାଲିଯାତ୍ରା ବାଲିଯାତ୍ରା ହେଉଛି ଏକ ପ୍ରସିଦ୍ଧ ଯାତ୍ରା ଯାହା କାର୍ତ୍ତିକ ମାସରେ ପାଳନ କରାଯାଇଥାଏ ଏହି ଯାତ୍ରାରେ ଆମର ଯେଉଁ ରହିଲେ ବୋଇତ ପୁଅମାନେ ଏହି ଦିନ ଆମ ଓଡ଼ିଶାକୁ ସେମାନେ ବାହାରୁ ଫେ ଆସିଥା'ନ୍ତି ସେ ତାଙ୍କ ସାଙ୍ଗରେ ଯାହା ବି ଆଣିଥା'ନ୍ତି ସେଗୁଡ଼ିକ ଏକ ଯାତ୍ରା କରିକି ସେମାନେ ତାକୁ ବିକ୍ରୟ କରିଥାନ୍ତି ସେହି ବିକ୍ରୀ ଜାଗାକୁ ଆମର କୁହନ୍ତି ବାଲିଯାତ୍ରା